ମୋତେ ତ ରୋଷେଇ ବେଶି କିଛି ଆସେନି କିନ୍ତୁ ମୁଁ ମୋ ମାଆଠୁ ରୋଷେଇ ଶିଖିଛି ଆଉ ସବୁ ରୋଷେଇ ତ ମୁଁ ଶିଖିନି ମୁଁ ଯେଉଁ ରୋଷେଇଟା ଶିଖିଛି ଯେଉଁ ରେସିପିଟା ଶିଖିଛି ସେ ରେସିପିଟା ମୋତେ କରିବା ପାଇଁ ବହୁତ ଭଲ ଲାଗେ ଆଉ ଯେଉଁ ରେସିପିଟା ମୁଁ ଜାଣିନି ସେଇଟା ରୋଷେଇ କଲାବେଳେ ମୁଁ ମୋ ମା'କୁ ପଚାରେ ଆଉ ମୋ ମା' ମୋତେ କହିଦିଏ ମୁଁ ସେଇଟା ତିଆରି କରେ ଆଉ ଯଦି ମୁଁ ଦୂର ବାଟରେ ଥାଏ କିମ୍ବା ହଷ୍ଟେଲରେ ଥାଏ ମୋ ମାକୁ କଲ୍ କରି ପଚାରେ ମା ଏଇଟା କେମିତି ହେବ ଏଇଟା କେଉଁ ପଡ଼ିକିନା ହେବ ଏଇଟା କେଉଁଥିରେ ହେବ ମୁଁ ଏଟା ପଚାରେ ମା' ମୋତେ କହିଦିଏ ଆଉ ଯଦି ମୁଁ ମାଆକୁ କଲ୍ ନ କରେ ମୁଁ ୟୁଟ୍ୟୁବ୍ରେ ସେଇ ଆପ୍ ରେସିପିଟାକୁ ସର୍ଚ୍ଚ ମାରିକିନା ୟୁଟ୍ୟୁବ୍ରୁ ଦେଖିକି ମୁଁ ସେଇଟା ରୋଷେଇ କରେ ହଁ ପ୍ରଥମେ ପ୍ରଥମେ ମୁଁ ଯେତେବେଳେ ରୋଷେଇ କରୁଥିଲି ମୋ ରୋଷେଇଟା ଟେଷ୍ଟ ହେଉନଥିଲା କିନ୍ତୁ ମୁଁ ଏବେ ଭଲ ରୋଷେଇ କରିପାରୁଛି ଯଦି ମାନେ ଅଧା ମୁଁ ତ ପ୍ରାୟ ସବୁ ଠିକ୍ କରିପାରିବିନି ଅଳ୍ପ ରୋଷେଇ ମୁଁ ତ ରୋଷେଇ ଘରେ ପ୍ରାୟ ସବୁବେଳେ କରେ ନା ମୋ ମା ରୋଷେଇ କରେ ଆଉ ଯଦି ମା ନଥାଏ ଯଦି କୁଆଡ଼େ ଯାଇଥାଏ ମୁଁ ତାହେଲେ ରୋଷେଇ କରେ ଆଉ ବାକି ରହିଲା ମୁଁ ଭଲ ରୋଷେଇ ଏତେ କରିପାରେନା ମୋ ମା ଯେତିକି ଶିଖାଇଛି ମୁଁ ସେତିକି କରେ ଆଉ ଯେତିକି ମୁଁ ଜାଣିଛି ସେଇଟା ମୁଁ ବହୁତ ଭଲ ଭାବେ କରେ ଆଉ ମୋତେ ତ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ଆଉ ମୋତେ ବହୁତ ଭଲ ଲାଗେ ରୋଷେଇ କରିବା ପାଇଁ ଆଉ ଯେତିକି ରେସିପି ମୁଁ ନ ଜାଣିଛି ସେଇଟା ମୋ ମା' ଠୁ ବୁଝିକରି ମୁଁ ଚେଷ୍ଟା କରିବି ସେ ରେସିପିକୁ ଜାଣିବା ପାଇଁ ଆଉ ତ ମୋ ମା ପ୍ରାୟ ସବୁବେଳେ ଘରେ ରୁହେ ନା ମୋ ମା ଗୋଟେ ଜବ୍ କରେ ମୋ ତାପରେ ସିଏ ସବୁବେଳେ ଜବ୍କୁ ପଳାଇଲେ ରୋଷେଇ ତ ମୋତେ କରିବାକୁ ପଡ଼ିବ ନା ତ ମୁଁ ମୋ ମାଠୁ ସେ ଯେଉଁ ରେସିପି ଶିଖିନି ତାକୁ ମୁଁ ଶିଖିନେବି ଆଉ ଆମ ଘରେ ମୋ ସାନ ମା ବି ଅଛନ୍ତି ମୋ ମା' ନଥିଲେ ମୋ ସାନ ମା ବି ମୋତେ ଗୋଟେ ଗୋଟେ ରେସିପି କହିଦିଅନ୍ତି ଆଉ ତାଙ୍କଠୁ ବି ମୁଁ ଶିଖି ପାରିବି ଆଉ ଯଦି ବି ସେ ମୋତେ ନ ଶିଖାନ୍ତି ମୁଁ ୟୁଟ୍ୟୁବ୍ରୁ ସର୍ଚ ମାରି ସେ ରେସିପିଟାକୁ ଦେଖିବି ଆଉ କେମିତି ହେଉଛିି ଆଉ ମୁଁ ତାକୁ ଦେଖିବି ଆଉ ମୋ ମାଆ ପ୍ରାୟ ରୋଷେଇ କଲାବେଳେ ମୁଁ ତା ପାଖରେ ଠିଆ ହୁଏ ରୋଷେଇକୁ ଦେଖେ ମା କେମିତି କରୁଛି କ'ଣ ପକାଇ କରୁଛି ମାନେ କେମିତି କରୁଛିି ମୁଁ ବସି ଦେଖେ ଆଉ ସେ ବି ମୋତେ କହେ ଏଇଠୁ ଦେଖି ଦେଖି ଶିଖିଯା ଆଉ ମୁଁ ମୁଁ ବି ଭାଇ ସବୁ ଶିଖିନି କିନ୍ତୁ ଅଧା ରୋଷେଇ ମୋ ମାଆଠୁ ମୁଁ ଶିଖିଯାଇଛି ଆଉ ତ ରହିଲା ସାନ ମା ସାନ ମାଙ୍କଠୁ ବି ମୁଁ ଶିଖିଛି କିନ୍ତୁ ମୁଁ ଦି ଜଣଙ୍କଠୁ ଆଉ ଯେତିକି ରହିଲା ମୁଁ ତାଙ୍କଠୁ ଶିଖିଯିବି ଆଉ ନହେଲେ ମୁଁ ୟୁଟ୍ୟୁବ୍ରୁୁ ମାରିକି ଦେଖିବି ଆଉ ଶିଖିଯିବି ଆଉ ତ ଅଲଗା ରେସିପି ଦେଖିବା ପାଇଁ ସମୟ ଲାଗିବ କିନ୍ତୁ ମୁଁ ତା ଭିତରୁ ସମୟ ମୋ ପଢ଼ିବା ପାଇଁ ସମୟ ବାହାର କରି ମୁଁ ରୋଷେଇ ଶିଖିବି ଆଉ ଯେତିକି ନ ଜାଣିଛି ତା ସେ ରେସିପି ସବୁ କରିକି ମୋ ପରିବାରକୁ ଖାଇବାକୁ ଦେବି